ଆମେମାନେ ଏବେଯାକ ସଙ୍ଗୀତ ଗୀତ ସଙ୍ଗୀତ ବଜାଉଛନ୍ତି କିନ୍ତୁ ସେ ଫାଷ୍ଟରେ ସବୁଯାକ ସେ ଢାକ ଶଙ୍ଖ କାସ ସବୁ ବଜାଉଥିଲା ଏବେ ବର୍ତ୍ତମାନ ଏବେ ବର୍ତ୍ତମାନ ସମୟରେ ସବୁ ଇତ୍ୟାଦି ନିୟୁ ନିୟୁ ବି ନିୟୁ ନିୟୁ ଇତ୍ୟାଦି ସବୁ ବାହାରିଗଲା ସାଉଣ୍ଡ ସେଟ୍ ସବୁ ଇତ୍ୟାଦି ବାହାରିଗଲା ସେ ଏବେମାନେ ଏବେ ଲୋକମାନେ ସିଙ୍ଗିଙ୍ଗ କରିବା ପାଇଁ ବହୁତ ଅ ସୁୁବିଧା ମିଳୁଛି ସବୁଆଡ଼େ ସବୁଆଡ଼େ ସୁବିଧା ଦେଉଛି ସେଇ ସାଉଣ୍ଡସ୍ ବ୍ଲୁଟୁଥ୍ ହେଡ଼ଫୋନ୍ ଲଗାଇଲେ ମିଶା ସବୁଆଡ଼େ ଶୁଣାାଯାଉଛି